ଆମର୍ ପୁଅ ଝିଅ ମାନକର୍ ବି ଯେନ୍ କଲେଜ୍ ଠି ଭେଦ ଭାବ ହେସି ହେଟା ହଉଛି ବି ଇହାଦେ ଆଉ ଆମର୍ ଅଲଗା ଅଲଗା କଲେଜ୍ ଅଛେ ମତଲବ୍ ପୁଅ ମାନଙ୍କର୍ ମହାବିଦ୍ୟାଲୟ ଝିଅ ମାନକର୍ ମହାବିଦ୍ୟାଲୟ ସବୁଥି ଅଲଗା ଅଲଗା ଅଛି ଆଉ କଲେଜ୍ ଥେ ବି ସବୁ ଜିନିଷ୍ ନାଇଁ ହବାର୍ କଥା ଭେଦ ଭାବ ରହିଛେ ପିଲା ଟୁକେଲ୍ ମାନକର୍ ଥି ହେ ଭେଦ ଭାବ ନାଇଁ ହବାର୍ କଥା କାହିଁଯେ ସ୍କୁଲ୍ ନ ଆମ ଆମେ ଇନ୍ କଲେଜ୍ କେ ଯାଇସୁ ସବୁ ସାଙ୍ଗରେ ରହିବାକେ ସେନୁ ଆମ ଗାଁ ରେ ବି ଭେଦ ଭାବ ଚାଲିଛି ହେ ଭେଦ ଭାବ ମାନେ ନାଇଁ ହବା କଥା ସେଇଟା ସମାଜ୍ ଉପରେ ବହୁତ ଖରାପ ଜିନିଷ୍ ଟା ଭେଦ ଭାବ ଦିନକୁ ଦିନ ଚାଲିଛ ଈହାଦେ ସବୁ ଜିନିଷ୍ ବହୁତ ଖରାପ ହେ ଆମ କଲେଜ୍ କେ ଯେନ୍ ଯାଇସୁ ସଭିଏ ସମାନ୍ ହିସାବରେ ରହେସନ୍ ମହିଲା ମାନେ ବି ଆଉ ପୁଅ ପିଲା ମାନେ ବି କଲେଜ୍ରେ ଏସବୁ ଜିନିଷ୍ ଭଲ୍ ନାଇଁ ସି